ଓଡ଼ିଆ ଭାଷା ତ ସମ ସମସ୍ତେ ଆମର ଓଡ଼ିଶା ସାରା ସମସ୍ତେ ବୁଝନ୍ତି ହେଲେ ଓଡ଼ି ଓଡ଼ିଶାରେ ଯେତେ ଜିଲ୍ଲା ଅଛି ପ୍ରତ୍ୟେକ ଜିଲ୍ଲାର ସବୁ ଗୋଟେ ଗୋଟେ ଉପଭାଷା ଅଛି ଯେନ୍ତି ସମ୍ବଲପୁରକୁ ଗଲେ ସମ୍ବଲପୁରୀଆ କଥା କହିବେ ବଲାଙ୍ଗୀରକୁ ଗଲେ ବଲାଙ୍ଗୀରିଆ କଥା କହିବେ କଳାହାଣ୍ଡିକୁ ଆସିଲେ କଳାହାଣ୍ଡିଆ କଥା କହିବେ ସୋନପୁରକୁ ଗଲେ ସୋନପୁର କଥା କହିବେ ଯେମିତି ସାଧାରଣ ଉଦାହରଣ ହେଲା ଯେ ଆମର ଏଇଠି ଯଦି କହିବେ ମୁଁ ଖାଇବାକୁ ଯାଉଛି ଆମର ଏ ଭାଷାରେ ଆମ କଳାହାଣ୍ଡିଆ ଭାଷାରେ ମୁଇଁ ଖାଇ ଯାଉଛେ ବୋଲି କହେସନ ତ ସେନ୍ତି ଆଉ ଉପଭାଷା କଥା କହିଲେ କହିବି ଯଦି ମୁଁ ଗଛ ହାଣିବାକୁ ଯାଉଛି ତ ଏଇଠି କହିବେ ମୁଇଁ ଗଛ ମାରି ଯାଉଛେ ବୋଲି କହିବେ ଆଉ ଯଦି କହିବେ ଆମେ ମିଠାଇ ଦୋକାନକୁ କିଣିବାକୁ ଯାଉଛୁ ତ ଏଇଠି କହିବେ ମୁଇଁ ମିଠା ଦୋକାନ୍ କୁ ଘିନୀ ଯାଉଛେ ବୋଲି କରି ଏହି ଭାବରେ ଏହି ପ୍ରକାର ଭିନ୍ନତା ଅଛି ସୋନପୁରକୁ ଗଲେ ସୋନପୁରିଆ ଭାଷା ଟିକେ ଅଲଗା ହେବ ନୂଆପଡ଼ା ଯିବେ ନୂଆପଡ଼ା ଭାଷା ଅଲଗା ହେବ ମୟୂରଭଞ୍ଜ ଯିବେ ମୟୂରଭଞ୍ଜ ଭାଷା ହେ ଅଲଗା ହେବ କଟକ ଯିବେ କଟକର ଭାଷା ଅଲଗା ହେବ ଏହିପରି ବିଭିନ୍ନତା ମଧ୍ୟରେ ବି ଆମେ ସମସ୍ତେ ଓଡ଼ିଆ